ବରଗଡ଼ ଜିଲ୍ଲା ର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଭିତରେ ଦେଖମାର୍ କେ ଗଲେ ବାକି ଜିଲ୍ଲାର୍ ଟା ନୁ ବହୁତ ଭଲ୍ ରେ ଅଛି କିନ୍ ଇନ ବହୁତ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ଗୁଡ଼ିକ ଅଛି ମୁଖ୍ୟ ଆମର୍ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ସେବା ତାର୍ ସାଙ୍ଗେ ସାଙ୍ଗେ ଆମର୍ ବେହେରା ନର୍ସିଙ୍ଗ ହୋମ୍ କେଥଲିଙ୍ଗ ମିସନ୍ ହସ୍ପିଟାଲ୍ ବହୁତ ଦ୍ଵାରା ଅଛି ଯେନ୍ ଲୋକ୍ ମାନେ ବହୁତ ପ୍ରକାର ସୁବିଧା ସୁଯୋଗ ପାଇଁ କିରି ଉପକୃତ ହେଇ ପାରୁଛନ୍ ମେନ୍ କରି ଆମର୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ସୁବିଧା ସୁଯୋଗ ମିଲି ପାରୁଛି ଲୋକଙ୍କର୍ ନାନାଦି ଅସୁବିଧା ସୁବିଧା କେ ସେନୁ ଠିକ୍ କରା ଯାଇ ପାରୁଛି ଏମର୍ଜେନ୍ସି କିଛି ଅତ୍ୟନ୍ତ ଜରୁରୀ ଜରୁରୀ କାଲୀନ ପରିସ୍ଥିତି ରେ ଯଦି କିଛିର୍ କାହାର୍ ଅସୁବିଧା ହେଲା ବେଲେ ଆମେ ସେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଯାଇକିରି ଆମେ ଆମ ନିଜର୍ ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ କେ ପରକ୍ଷି ପାରୁଛୁ ଯ ଦ୍ଵାରା ଆମେ ସୁସ୍ଥ ହେ ରହି ପାରଛୁ ତାର୍ ସାଙ୍ଗେ ସାଙ୍ଗେ ଆମର୍ ଗୋଷ୍ଠୀ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତାର୍ ସାଙ୍ଗେ ସାଙ୍ଗେ ଆମର୍ ବେହେରା ନର୍ସିଙ୍ଗ ହୋମ୍ ବି ଅଛି ଆମର୍ କେଥଲିଙ୍ଗ ମିସନ୍ ହସ୍ପିଟାଲ୍ ଅଛି ସେନ୍ ବି ଲୋକ୍ ମାନେ ଯାଇ କରି ଲୋକ୍ ବାକ୍ ଯାଇ କରି ନିଜର୍ ସ୍ୱାସ୍ଥ୍ୟ ର ସ୍ୱାସ୍ଥ୍ୟ ଅବସ୍ଥା ଦ୍ଵାରା ଉପକୃତ୍ ହେଇ ପାରୁଛନ୍ ଆମର୍ ପ୍ରାଇଭେଟ୍ ପ୍ରାଇଭେଟ୍ ହସ୍ପିଟାଲ୍ ଗୁଡ଼ି ଠାରୁ ଆମର୍ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍ରେ ଅନେକ୍ ଫ୍ୟାସିଲିଟି ମିଲି ପାରୁଛି ଯ ଦ୍ଵାରା ଆମର୍ ଇନର୍ ସାଇ ପଡ଼ିଶା ଆମର୍ ଅଞ୍ଚଲ ର ବହୁତ ଲୋକ୍ ମାନେ ସେତାର୍ ଦ୍ଵାରା ଉପକୃତ୍ ହେଇ ପାରୁଛନ୍ ତାର୍ ସାଙ୍ଗେ ସାଙ୍ଗେ ଅନେକ୍ ଅସୁବିଧା ବି ଘଟୁଛି ଯେ ଦ୍ଵାରା ଲୋକ୍ ମାନେ ହଇରାଣ କେ ବି ହଉଛନ୍ ଯେନ୍ ଅସୁବିଧା ଗୁଡ଼ିକ ହଉଛେ ତାର୍ କିଛି ବିକାଶ କଲେ ଭଲ୍ ହେଇ ପାରତା ପ୍ରାଇଭେଟ୍ ସେକ୍ଟର୍ରେ ଯେନ୍ତା ସୁବିଧା ସୁଯୋଗ ମିଲୁଛି ଗଭର୍ଣ୍ଣମେଣ୍ଟ ନେଇ ବି ତାର୍ ବେଟର୍ ସୁବିଧା ସୁଯୋଗ ମିଲ୍ ପାରିଲେ ଲୋକ୍ ମାନେ ବି ଏତେ ହଇରାଣ ହେବାର୍ କେ ନାଇଁ ପଡତା ସମସ୍ତେ ବି ନିଜର୍ ସ୍ୱାସ୍ଥ୍ୟ କେ ଯତ୍ନ ହେଇ ପାରତେ କିଛି ବି ଯାହାକେ ଯେଉଁ ଅସୁବିଧା ହେଲା ବେଲେ ନିଜର୍ ଆମର୍ ଘରୋଇ ହସ୍ପିଟାଲ୍ ଗୁଡ଼ିକରେ ଯଦି ଭଲ୍ ସେ ଆମର୍ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ରେ ଯଦି ଭଲ୍ ହେଇ ପାରିଲେ ଲୋକ୍ କୁ ବି ବାର୍ କେ ହଇରାଣ କେ ନାଇଁ ପଡ଼ତା ନା ବୁର୍ଲା ନା ବହୁତ ବାହାର୍ କେ ଆମର୍ ଷ୍ଟେଟ୍ ବାହାର୍ ଆମର୍ ରାଜ୍ୟ ବାହାର୍ କେ ଆମର୍ ଜିଲ୍ଲା ବାହାର୍ କେ ଯିବାର୍ କେ ନାଇଁ ପଡ଼ତା ନିଜର୍ ଅଞ୍ଚଲ୍ ରେ ଯଦି ସବୁଥିର ସୁବିଧା ସୁଯୋଗ ମିଲ ପାରିଲେ ଲୋକ୍ ଆମର୍ ଅଞ୍ଚଲ୍ ର ଲୋକ୍ ଉପକୃତ୍ ହେଇ ପାରତେ ସମସ୍ତେ ସୁସ୍ଥ ରେ ରହି ପାରିତେ